ଆମ ଅଞ୍ଚଳରେ ରନ୍ଧା ଯାଉଥିବା ଖାଦ୍ୟ ପଖାଳ ସବୁଠାରୁ ବଢ଼ିଆ ପଖାଳ ସାଙ୍ଗରେ ଶୁଖୁଆ ପୁଡ଼ା ଖାଇବାରେ ସବୁଠାରୁ ଅଧିକ ମଜା ଏବଂ ଆମ ଅଞ୍ଚଳରେ ନିମ ପିତା ଖାଇବାକୁ ମଧ୍ୟ ଲୋକମାନେ ବହୁତ ଭଲ ପାଆନ୍ତି ଆମ ଅଞ୍ଚଳରେ ଏପରିକି କୁଇ ଲୋକମାନେ ଖାଆନ୍ତି ପିତାଗିନି ଶାଗ ମଧ୍ୟ ଏ ଅଞ୍ଚଳରେ ବହୁତ ହେଇଥାଏ ସେ ପାଇନ୍ ଶାଗ ଶୁଖୁଆ ଏସବୁକୁ ପଖାଳ ସାଙ୍ଗରେ ଖାଇବାରେ ଅନେକ ମଜା ଥାଏ ଆଉ ଏବଂ ଆମ ଅଞ୍ଚଳରେ ସବୁଠାରୁ ଭଲ ଶାଗ ଭଜା ହେଲା ସଜନା ଶାଗ ଭଜା ସଜନା ଶାଗ ଭଜା ଶାଗମାନଙ୍କ ଭିତରୁ ସବୁଠାରୁ ଅନ୍ୟତମ ସଜନା ଶାଗ ବହୁତ ସ୍ୱାଦିଷ୍ଟ ଲାଗେ ଏବଂ ଆମ ସମସ୍ତଙ୍କ ବାଡ଼ିରେ ମଧ୍ୟ ସଜନା ଗଛ ଅଛି ତେଣୁ ସଜନା ଶାଗ ଯେକୌଣସି ଶାଗ ପାଖରୁ ପାଖାପାଖି ମଫ୍ସଲ ଅଞ୍ଚଳରେ ଯେକୌଣସି ଶାଗ ପାଖରୁ ସବୁଠାରୁ ଅଲଗା ପଖାଳ ସାଙ୍ଗରେ ସଜନା ଶାଗ ମଧ୍ୟ ଖାଇବାକୁ ବେଶୀ ଭଲଲାଗେ